ଆମ ବଲାଙ୍ଗୀର ଜିଲ୍ଲାରେ ବଡ଼ ବଡ଼ ଡକ୍ଟର କି ବଡ଼ ବଡ଼ ଡକ୍ଟରଖାନା ବି ଲେନ ଯେନ୍ଥିର୍ ଲାଗିକି କ୍ୟାନ୍ସର ହଉ କି ବଡ଼ ବଡ଼ ରୋଗ୍ ଲାଇଁ ଇନ ଚିକିତ୍ସା ହେଇନି ପାର୍ମା ଯେନ୍ଥିର୍ ଲାଗି ଭୁବନେଶ୍ୱରକେ ଯିବାର୍ କେ ପଡ଼୍ସି ହେଲେ ଭୁବନେଶ୍ୱର କେ ଗଲା ବଲିକେ ବହୁତ ଟାଇମ୍ ଲାଗିଯାସି ଯେନ୍ଥିର୍ ଲାଗି ଲୋକମାନେ ଖରାପ ହେଇଯାସନ୍ ଆରୁ ବୁଢ଼ ମନର କଥା ତ ନିି କହନ ଯେନ୍ତାକି ଦିନ ବହୁତ ଅସୁବିଧା ହଉଛେ ସେତେ ଦୂର ସବେ ଖରାପ ହେଇଯିବେ ଆରୁ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନ୍ସନ୍ ଯୋଜନା ବି ଭିନ୍ନକ୍ଷମ ଲୋକମାନଙ୍କର ଲାଗି ହବାର କଥା ହେସ୍ ଆରୁ ଆମର ଏଇ ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ବି ବଡ଼ ବଡ଼ ଡକ୍ଟରଖାନା ମାନେ ବି ହେବାର କଥା ଯେନ୍ତିର୍ ଲାଗିକି ସବେ ଚିକିତ୍ସା ନେଇ ପାରିବେ ଆରୁ ଭଲ ସେ ବଞ୍ଚି ପାରିବେ